ମୋର ପ୍ରିୟ କଳାକାର ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ସେ ଓଡ଼ିଆ ସିନେମା ଜଗତରେ ଜଣେ ବିଶିଷ୍ଟ ଅଭିନାୟକ ଓ କଳାକାର ଭାବରେ ପରିଚିତ ଗାୟକ ଭାବରେ ମୋର ସବୁଠାରୁ ପ୍ରିୟ ହେଉଛନ୍ତି ଶ୍ଵୟଂ ପାଢ଼ୀ ଏବଂ ସଙ୍ଗୀତ ନିର୍ଦ୍ଦେଶକରେ ସବୁଠାରୁ ମୋର ପ୍ରିୟ ହେଉଛନ୍ତି ପ୍ରେମାନନ୍ଦ ତାଙ୍କର ସଙ୍ଗୀତ ନିର୍ଦ୍ଦେଶନ ଶୈଳୀ ଅତ୍ୟନ୍ତ ଉନ୍ନତ ଧରଣର ଓ ସଙ୍ଗୀତ ନିର୍ଦ୍ଦେଶ ଦେବାରେ ସେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛନ୍ତି ମୁଁ ସେମାନଙ୍କ ମଧ୍ୟରେ ତାଙ୍କର ସଙ୍ଗୀତ ତାଙ୍କର ଗାୟକ ଶୈଳୀ ଏବଂ କଳାକାରମାନଙ୍କ ମଧ୍ୟରେ ସେମାନଙ୍କର ଅଭିନୟ ଆଦିକୁ ବହୁତ ପସନ୍ଦ କରିଥାଏ ସେମାନଙ୍କ ଉଚ୍ଚକୋଟୀର ଗାଇିକା ଓ କଳା ଶୈଳୀକୁ ଦେଖିବା ମୁଁ ବହୁତ ଆନନ୍ଦ ଲାଭ କରିଥାଏ